ମୋର ଗୋଟେ ସାର୍ ହୋଟେଲ ଆପଣ ଗୌରୀ ଶଙ୍କର ହୋଟେଲରୁ କହୁଛନ୍ତି କି ମୋର ଗୋଟେ ଅର୍ଡ଼ର ଦରକାର କାଲି ପାଇଁ ପାଞ୍ଚଜଣ କୁଣିଆ ଆସିବେ ଆଉ ଘରେ କେହି ନାହାନ୍ତି ସମସ୍ତେ ବୋହୁମାନେ ସବୁ ପଦା ବାହାରେ ଅଛନ୍ତି ଆଉ ମୁଁ ଏକୁଟିଆ ଆଉ ମୋର ପାଞ୍ଚଟା ମିଲ୍ ଦରକାର ସାଧା ମିଲ୍ ତିନିଟା ଆଉ ଆମିଷ ମିଲ୍ ଦୁଇଟା ସାଧାରେ କ'ଣ କ'ଣ ସବୁ ଆଇଟମ୍ ଅଛି ସାଧାରେ ଦେବେ ଭାତ ଅରୁଆ ଭାତ ଡାଲି ଆଉ ପନିର ତରକାରୀ ଆ ଶାଗ ଭଜା ପାମ୍ପଡ଼ ଛତୁ ତରକାରୀ ଶାଗ ଭଜା ଆଉ ଆମିଷରେ ମାଛ ଆଉ ଗୋଟେ ଗୋଟେ ଆମିଷ ଦେବେ ଆଉ ଗୋଟେ ଏ ଗୋଟେ ମାଛ ଦେବେ ଆଉ ଗୋଟେ ଚିକେନ୍ ଦେବେ ଦୁଇଟା ଦେବ ଆଉ ତା' ଦେହରେ ଟିକେ ପାମ୍ପଡ଼ କାକୁଡ଼ି ସାଲାଡ଼ ଆମିଷ ଦେହରେ ଦେବେ ତାକୁ ସବୁ ଦେବେ ଆଉ ଆଉ ଆପଣଙ୍କର କେତେ ପଇସା ହବ ଆପଣ ଟିକେ କହିଦେବେ ଫୋନ୍ ପେ' ନମ୍ବର ଦେଲେ ଆ ପେମେଣ୍ଟ କରିବି ଆଉ ଆଚ୍ଛା ଆପଣ ଟିକେ ଶୀଘ୍ର ଟିକେ ପଠେଇବେ ଆଉ ମୁଁ ଲ ଲୋକ ପଠେଇବି ନେଇ ଆସିବେ ଆଉ ହୁଁ ଆଉ ସାଧା ମିଲରେ ଟିକେ ଭଲକିରି ଦେବେ ଚାରି ପାଞ୍ଚ ପ୍ରକାର ଆଇଟମ୍ ଦେବେ ଆଉ ହୁଁ ତା' ଦେହରେ ବି ଟିକେ କାକୁଡ଼ି ସାଲାଡ଼ ସବୁ ଦେବେ ଏଆ ସବୁ ଦେବେ ଆଉ ଠିକ କେତେବେଳେ ଦେବେ ଆଜ୍ଞା ଓହଃ କାହାକୁ ପଠେଇବି ନା ମୁଁ କାହାକୁ ପଠେଇବି ଆଉ ପଠେଇବି ନହେଲେ ଆଉ ହଁ ଦେଇଦେବେ ଆଉ ହଉ ଠିକ ଅଛି ହଉ ହଉ ଠିକ ଅଛି ରହୁଛି